ମୋର ପିଲା ବେଳର ପାଞ୍ଚ ଜଣ ସାଙ୍ଗ ଅଛନ୍ତି ତାଙ୍କ ନାଁ ହେଲା କୈଳାସ ସ୍ୱାଇଁ ଚକ୍ରଧର ମହାନ୍ତି ରଘୁନାଥ ସାହୁ ସଦାନନ୍ଦ ବରାଡ଼ ଗୋବିନ୍ଦ ଚନ୍ଦ୍ର ବରାଡ଼